ବାଇକ୍ ଯେତେବେଲେ ଆମେ ସମସ୍ତେ ଚଲାସୁଁ ସେତେବେଲେ କିଛିଟା ଜିନିଷ୍ ର ଧ୍ୟାନ୍ ରଖ୍ବାର୍ ଅଛେ ଯେନ୍ତାକି ଯେତେବେଲେ ଆମେ ପହେଲା ବାଇକ୍ ଚଲାସୁଁ ସେତେବେଲେ ତ ପହେଲା ନିଜେ ଫିଟ୍ ଥିବାର୍ ଅଛେ କାରଣ୍ ନିଜେ ଯେତେବେଲେ ଫିଟ୍ ରହେମା ତ ଆମର୍ ବାଇକ୍କେ ବି ଠିକ୍ରେ ହେଣ୍ଡେଲ୍ କରିପାର୍ମା ଆଉ ଯେତେବେଲେ ଆମେ ବାଇକ୍ରେ କେନ୍ସି ବି ଜାଗାକେ ଯାଉଛୁଁ ତ ସବୁବେଲେ ହେଲ୍ମେଟ୍ ପିନ୍ଧିକିନା ରଖ୍ମା ଆଉ ଯାହାବି ବୁଟ୍ ସୁଟ୍ ପିନ୍ଧିକିନା ରଖ୍ମା ଯେନ୍ତା କି କେନ୍ସି ବି ଯଦି ଦୁର୍ଘଟଣା ହେଉଛେ ତ ଆମ୍କୁ ବେଶୀ କିଛି କ୍ଷୟକ୍ଷତି ନାଇ ହୁଏ ସେଥିର୍ଲାଗି ସବୁବେଲେ ସତର୍କ ରହେବାର୍ ବହୁତ୍ ହିଁ ଜରୁରୀ ଆଏ ଆଉ ବେଶୀ ସ୍ପିଡ଼୍ରେ ବି ନାଇ ଚଲାବାର୍ ଅଛେ ତିରିଶ୍ ଚାଲିଶ୍ରେ ହିଁ ଚଲାବାର୍ ଅଛେ କାରଣ୍ ଯେତେ ସ୍ପିଡ଼୍ରେ ଚଲାମା ତ ଆମର୍ ତ ଯାହା କ୍ଷତି ହେବା ହେବା ସାମ୍ନା ବାଲାର୍ ବି ବହୁତ୍ ହିଁ କ୍ଷତି ହେବା ତ ସେଥିର୍ଲାଗି ସବୁବେଲେ ମାନେ କମ୍ ମାନେ ବହୁତ୍ ସ୍ପିଡ଼୍ ରେ ନାଇ ଚଲାବାର୍ ଅଛେ ଆଉ ସବୁବେଲେ ନିଜର୍ ପାଖେ ପାଣି ବୋଟଲ୍ ଟେ ଧର୍ବାର୍ ଅଛେ ଯାହା ବି ନିଜର୍ ଖାଦ୍ୟଫାଦ୍ୟ ଧର୍ବାର୍ ଅଛେ କାରଣ୍ କେନ୍ସି ଯାଗାରେ ବି କିଛି ଅସୁବିଧା ହେଉଛେ ତ ଆମେ ଖାଇପାର୍ମା ଆଉ ଫୋନ୍ ଟେ ସବୁବେଲେ ଆଜିକାଲି ତ ଫୋନ୍ ଧର୍ବାର୍ ନିହାତି ହିଁ ଜରୁରୀ କାରଣ୍ ଯଦି ବି କେନ୍ସି ଅସୁବିଧା ହେଉଛେ ତ ଆମେ କାହାକେ ବି କଣ୍ଟାକ୍ଟ୍ କରିପାର୍ମା କିଛି ବି ଯଦି ଆମର୍ ସମସ୍ୟା ହେଉଛେ ଯେନ୍ତା କି ଟାୟାର୍ ଫାୟର୍ ଫାଟିଗଲା ପନ୍କ୍ଚର୍ ହେଇଗଲା ତ ଆମେ ଯାହାକେ ବି ଯୋଗାଯୋଗ୍ କରିପାର୍ମା ଆଉ ଯ ଯଦି କେନ୍ସି ଅସୁବିଧା ହେଇଗଲା ତ ଆମ୍ବୁଲାନ୍ସ୍ କେ ବି ଫୋନ୍ କରିପାର୍ମା ରାସ୍ତାରେ ବି ଯଦି କାହାକେ ଦେଖୁଛୁଁ କେନ୍ସି ଅସୁବିଧା ହେଉଛେ ତ ଆମେ ସାଙ୍ଗେସାଙ୍ଗେ ଯୋଗାଯୋଗ୍ କରିପାର୍ମା ଆଉ ଆମର୍ ବାଇକ୍ କେ ବି ନିଶ୍ଚୟ ଦେଖ୍ବାର୍ ଅଛେ ବାଇକ୍ ର ମରାମତି ବି ସବୁବେଲେ କର୍ବାର୍ ଅଛେ ଟାୟାର୍ ଛୋଟ୍ ହେଇଗଲାନ ମାନେ ପତ୍ଲା ହେଇଗଲାନ କି ଆମର୍ ବ୍ରେକ୍ ଫେଲ୍ ଅଛେ ସେ ସବୁ ଜିନିଷ୍ କେ ବି ଧ୍ୟାନ୍ରେ ରଖ୍ବାର୍ ଅଛେ ବାଇକ୍ ବି ଯଦି ଠିକ୍ ରେ ଥିବା ଆମର୍ ଶରୀର୍ ବି ଠିକ୍ ରେ ଥିବା ତ ଆମେ ବହୁତ୍ ଭଲ୍ସେ ଚଲେଇ ପାର୍ମା ଆଉ କାହାର୍ ବି କିଛି ଅସୁବିଧା ନାଇଁ ହୁଏ